ହୁଁ ଭାଇ କୋଉଠି କୋଉଠି ପହଞ୍ଚିଲଣି ପହଞ୍ଚିଗଲଣି କୋଉ ଜାଗାରେ କାଇଁ ମୁଁ ତମକୁ ଦେଖିପାରୁନି ତମେ କୋଉଠି ଅଛ କହିଲ କୋଉ ଜାଗାରେ ମୋତେ କୁହ ସେପଟେ ଠିଆହେଲେ କଣ ହେବ ଏପଟେ ବା ଅଛୁ ମାନେ ତମେ ପହଞ୍ଚିଗଲଣି ତ ଯୋଉ କୋଉଠି କହିଲ ସେ ଯୋଉ ଚପଲ ଦୋକାନ ଗୋଟେ ଅଛି ସେଇ ବାଦାମବାଡ଼ି ଯୋଉ ଆମର ମହାଦେବ ଘର ହୁଁ ହୁଁ ଆରେ ହଁ ମହାଦେବ ଘର ସେଇ ପାଖରେ ତ ଯୋଉ ଚପଲ ଦୋକାନ ଭାରତୀୟା ଟାୱାର୍ ହଁ ଓ ସେଇଠି ଅଛ ତ ହଁ ଟିକେ ଜଲ୍ଦି ଆସ ଜଲ୍ଦି ଆସିକି ନା ଟିକେ ପହଞ୍ଚ ଜଲ୍ଦି ଆଉ ମୁଁ କେତେବେଳୁ କହିଲିଣି ତମକୁ ଭାଇ ମାନେ ତମେ ବୁଝିଲ ବହୁତ ଲେଟ୍ କରିଦେଉଛ ଟିକେ ଜଲ୍ଦି ଆସ ଭାଇ